ହଁ ଆମେ ପ୍ରେସର କୁକର ବ୍ୟବହାର କରି ଖାଦ୍ୟ ଖାଉ ଏବଂ ଖୋଲା ପାତ୍ରରେ ରନ୍ଧା ଖାଦ୍ୟ ଖାଉ ମାତ୍ର ଖୋଲା ପାତ୍ରରେ ରନ୍ଧା ଖାଦ୍ୟର ଖାଦ୍ୟ ଅତ୍ୟନ୍ତ ସ୍ଵାଦଯୁକ୍ତ ଏବଂ ଶରୀରକୁ ସୁସ୍ଥ ଅଟେ ପ୍ରେସର କୁକରର ଖାଦ୍ୟ ସ୍ୱାଦ ହେଲେ ବି ରନ୍ଧା ଖୋଲା ପାତ୍ର ଖାଦ୍ୟ ସାଙ୍ଗରେ ସମାନେ ନୁହଁ ମାତ୍ର ଦୈନନ୍ଦିନ ଜୀବନରେ ଆମେ ଦୁଇଟିଯାକ ପଦ୍ଧତି ବ୍ୟବହାର କରିଥାଉ ପ୍ରେସର କୁକରଠାରୁ ଖୋଲା ପାତ୍ରର ଖାଦ୍ୟର ସ୍ଵାଦ ଏବଂ ସ୍ୱାସ୍ଥ୍ୟମାନ ଉନ୍ନତତ୍ତର ଅଟେ ପ୍ରେସରରେ ପ୍ରେସର ଦ୍ଵାରା ସିଝି ଜିନିଷଟି କୃତ୍ରିମ ଉପାୟରେ ସିଝିଥାଏ ଏବଂ ଖୋଲା ଦ୍ୱାରା ଆମର ସିଝିବାଟା ଖୋଲା ପାତ୍ରରେ ଶରୀରର ସ୍ଵାସ୍ଥ୍ୟତା ବୃଦ୍ଧି ପାଇଁ ସହଯୋଗ ହୋଇଥାଏ